ଅନ୍ତର୍ଜାତୀୟ ସ୍ତରରେ ଅଧିକ ସ୍ୱୀକୃତି ଆବଶ୍ୟକ କରୁଥିବା ଆମ ଭାରତର କିଛି ଖେଳ ହେଉଛି ଖୋଖୋ କବାଡ଼ି ଏ ଖେଳ ଯାଗକୁ ଅନ୍ତର୍ଜାତୀୟ ସ୍ତରରେ ପଢ଼ୁନି କେବଳ ଅନ୍ତର୍ଜାତୀୟ ସ୍ତରରେ ଆମର କ୍ରିକେଟ୍ ଅଲମ୍ପିଙ୍କ୍ ଆଉ ଆମର ହକି ଏନ୍ତି କିଛି ଖେଳ ପଡ଼ୁଛି କିନ୍ତୁ ଆମର ପ୍ରାୟତଃ ଗଞ୍ଜାମରେ କବାଡ଼ି ଖୋଖୋ ଖେଳ ଏଗୁଡ଼ିକ ଧୀରେ ଧୀରେ ଲୋପ ହେଇକିରି ଆସିଲାଣି ହେରି କାରଣ ଏଗୁଡ଼ାକୁ ବେଶୀ ଆମର ଅନ୍ତର୍ଜାତୀୟ ସ୍ତରରେ କିଛି ମାନ୍ୟତା ମିଳିଲାଣି ତେଣୁ ଆଜି ଏଇ ଖେଳ ଆମର ଅନ୍ତର୍ଜାତୀୟ ସ୍ତରରେ ବହୁତ କମିଗଲାଣି ତେଣୁ ସରକାରଙ୍କୁ ନିବେଦନ ଆମ ଅନ୍ତର୍ଜାତୀୟ ସ୍ତରରେ ଏଗୁଡ଼ାକୁ କେମିତି ବେଶୀ ଆବଶ୍ୟକ ରହିବ ସେ ପକ୍ଷରେ ସରକାର ଚେଷ୍ଟା କରନ୍ତୁ